ପୁରୀ ଜଗନ୍ନାଥ ମନ୍ଦିରରେ ପ୍ରତିବର୍ଷ ଆମର ବହୁ ଦିନ ପୁରାଣ ରଥଯାତ୍ରା ହେଇ ଆସୁଛି ଏହା ବହୁତ ଲୋକ ଦୂର ଦୂର ଲୋକର ଆସିକିନା ସେ ମନ୍ଦିର ରଥଯାତ୍ରାରେ ଆସିକିନା ସହଯୋଗିତା କରନ୍ତି ଆଉ ବହୁ ଜାଗାର ଯାତ୍ରୀମାନେ ମଧ୍ୟ ତୀର୍ଥ ଆସନ୍ତି ସେଇଠି ଜଗନ୍ନାଥ ମନ୍ଦିର ସବୁ ସେ ରହିବା ଯାତ୍ରୀ ମାନଙ୍କର ବି ସୁବିଧା ଅଛି ରଥଯାତ୍ରାଟା ହେଉଛି ଆମ ବହୁତ ଦିନର ପୁରୁଣା ଇଏ ପରମ୍ପରା ଏଇଟା ସମସ୍ତେ ଜାଣନ୍ତି ଆଉ ସେ ଦିନଟା ହିଁ ଜଗନ୍ନାଥ ଯେଉଁ ରଥଯାତ୍ରା ଦିନ ଆସିକିନା ଦୁଇ ତିନି ଦିନ ଆଗରୁ ଆସିକିନା ସେମାନେ ସେଠି ରହନ୍ତି ରହିକିନା ରଥଯାତ୍ରା ସେମାନେ ଆସିକିନା ଭୋଗ ରାଗ ସବୁ ଏମାନଙ୍କର ସବୁ ପୂଜା ଅର୍ଚ୍ଚନା କରନ୍ତି ଠାକୁରଙ୍କର ଜଗନ୍ନାଥ ଠାକୁରଙ୍କର ପୂଜା କରନ୍ତି ତା' ପଛରେ ରଥଯାତ୍ରା ବାହୁଡ଼ା ଯାତ୍ରା ସବୁ ଦେଖି ସରିଲା ପରେ ସେମାନେ ନିଜ ନିଜ ଘରକୁ ଯାଆନ୍ତି